ଆମର୍ ଦେଶ୍କେ ଯେତେବେଲେ ଇଂରେଜମାନେ ଆସିଥିଲେ ସେତେବେଲେ ମହାତ୍ମା ଗାନ୍ଧୀ ସୁବାଷ ଚନ୍ଦ୍ର ବୋଷ୍ ଲାଲ ବହାଦୁର ସା ଲାଲ ବହାଦୁର ଶାସ୍ତ୍ରୀ ଇମାନେ ନିକେ ଖୁବ୍ କଷ୍ଟ କରିକିନା ଖୁବ୍ ସେମାନଙ୍କ ନୁ ଲଢ଼ି କିନା ଯେତେବେଲେ କି ସେମାନଙ୍କର ପାଖେ ବଡ଼୍ ବଡ଼୍ ହତିଆର ମାନେ ଥିଲା ଆମର ଦେଶ୍ରେ କିଛି ହତିଆର ନେଇ ଥେଇ ମନେ ଖାଲି ସେ ଲାଠି ସାହାଯ୍ୟ ନେ ଏମିତି ସେମନଙ୍କେ ହରେଇ ଥିଲେ ସେମାନଙ୍କେ ଆମ ଦେଶରୁ ବାହାର କରି ଦେଇଥିଲେ ସେମାନେ ଏମିତି କରି କେତେ କଷ୍ଟ କରି କରି ଆମର ଦେଶ୍କେ ଏଟା ସେମାନଙ୍କର କବଜା ନୁ ବାହାର କରି କରି ଗଢ଼ି ଥିଲେ ସେମାନେ ହଉଛନ୍ ଯେମିତି କି ମହାତ୍ମା ଗାନ୍ଧୀ ଲାଲ ବହାଦୁର୍ ଶାସ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁ ଏମିତି ଖୁବ ବଡ଼୍ ବଡ଼୍ ଅଛନ୍ ଯେନ୍ ମାନେ ସେମାନେ ସହାୟତା ସ୍ୱାଧୀନତା ସଂଗ୍ରାମୀ ମାନେ ଯେନ୍ ମାନେ ଆମର୍ କା ଯିଏ ଆମର୍ ଦେଶ୍ର ଲାଗି ତାକର୍ ଜୀବନ ବି ଦେଇ ଦେଇଛନ୍ ଯେନ୍ ଆରୁ ସେମାନଙ୍କର୍ କାଜି ବୋଲି ଆମର୍ ଦେଶ୍ ଆଜି ସ୍ୱାଧୀନ୍ ହେଇଛେ ସେମାନଙ୍କର୍ କାଜି ବୋଲି ଆମେ ଆଜି ଏତେ ଖୁସି ନେ ରହି ପାରୁଛି ଏତେ ଆମର୍ ଅଧିକାର ନେ ରହି